ଆମେ ଯଦି କେନସି ଜିନିଷ ଗୋଟେ ମଗୋଉଛୁଁ ଅନ୍ଲାଇନ୍ ତ ସେଟା ଯଦି ଠିକ୍ ସମୟରେ ଆମର ପାସକେ ପହଞ୍ଚିଲା ତ ଆମକୁ ସେଟା ବୋହୁତ କାମ ଦେସି ଓ ଆମେ ଯେନ ଉଦ୍ୟେଶରେ ସେ ଜିନିଷକେ ମଗୋଉଛୁଁ ଯଦି ଡେଲିଭରି ବୟେ ସେ ଅର୍ଡ଼ରକେ ଆମର ନିକେ ଠିକ୍ ସମୟରେ ଆଣଲା ସେଟା ଠିକ୍ ଜାଗାରେ ଲାଗି ପାରସି ତ ଇ ବିକ୍ରେତା ଆଉ ଡେଲିଭରି କମ୍ପାନୀ ଭିତରେ ଗୁଟେ ଭଲ ମାନେ ସମ୍ପର୍କଟେ ସ୍ଥାପନ ହେଇ ପାରସି ବିକ୍ରେତା ବି ତାର ଡେଲିଭରି ଯଦି ଠିକ ଦେଇ ପାର୍ବା ତ ତା'ର ମୂଲ୍ୟ ବି ପେଇ ପାର୍ବା ଆଉ କମ୍ପାନୀ ବି ଯଦି ଠିକ୍ ସମୟରେ ତାର ଡେଲିଭରି କରିପାରବା ତା'ର ସ ଜିନଷକେ ତ କମ୍ପାନୀ ବି ଲାଭବାନ ହେଇପାରବା ଆଉ ଏଇଥି ସମସ୍ତେ ଆମର ଦେଶ ବି ଆଗକେ ଯାଇପାରବା ଦେଶର ଅର୍ଥନୀତିର ବିକାଶ ହେଇପାରବା ଆଉ କମ୍ପାନୀ ଆଉ ବିକ୍ରେତା ମଧ୍ୟ ଗୋଟିଏ ବଢ଼ିଆ ସୁସମ୍ପର୍କ ଆସିପାରବା